ଏଇଟା ଚାଷ ବିଷୟରେକି ଯେ କହିମି ବଲିକିରି ଭାବିଛେଁ ଯାହା ଜାନ୍ଛି ମୁଇଁ କହିମି ଯେ ଆମର୍ ଓଡ଼ିଶା ଆମର୍ ଓଡ଼ିଶାରେ ବଡ଼ ଚାଷ ହେଲା ଧାନ ଧାନ ଚାଷ ହେଲା ବୋଲେ ଆଜିକାଲି ଚ ନ ଏଇଟା ସେ ଟିୱଏଲ୍ କାଁ କାଁ ୱଏଲ୍ କରିକିରି ସେ କେନାଲ୍ମାନେ କରିକିରି ସବୁ ଏଇଟା ହେଉଛନ୍ ଆମର ଆଡ଼ ଚାତର ପଟିଆ ଚାତର ପଟିଆଟା ସରକ ଆଶରି ବୋଲିକିରି କହେସନ୍ ବେଲଳେ ଯେନ୍ ବର୍ଷ ଭଲ୍ ବର୍ଷା ହେସି ବେଲେ ଚାଷ୍ ଟିକେ ଭଲ୍ ହେସି କି ଯେନ୍ ଯାହାର ଗୋଟେ ପାଣିର ସୁବିଧା ଥିବା ବୋଇଲେ ସେମାନେ ଭଲ୍ ଅମଳ କରିପାରୁଛନ୍ ତାପରେ ତାପରେ ଖରାଟିଆ ଚାଷ ତ ହେଉଛେ ଗୋଟେ ଗୋଟେ ଜାଗ୍ ଯେନ ପାଣିର ସୁବିଧା ହେଉଛେ ହେଉଛେ ଧାନ ହେଉଛେ ମୁଗଫଳି ହେଉଛେ ମୁଗ ବିରି କୋଳଥ ଏଇ ସବୁ ହେଉଛେ କିନ୍ତୁ ବର୍ଷା ମାସେ ଟିକେ ବେଶୀ ହେଉଛେ ସେଟା ଋତୁ ଚାଷ ବୋଲସନ୍ କି ରାହାଡ଼ ହେଲା ତାପରେ ଧାନ ଏଇସବୁ ବିିକାସ ହେଉଛେ କିନ୍ତୁ ଗୋଟେ ଗୋଟେ ଜାଗାରେ ଗହମ ବି ବଢ଼ିଆ ହେଉଛେ ଗହମଟା ଶୀତ ମାସେ ହେସି ଟିକେ ଥଣ୍ଡା ଦରକାର ତାହାକେ ଆର୍ ଟାଇମ୍କେ ଟାଇମ୍ ପାଣି ବୁଲାବାର୍ ପଡ଼ସି ଟାଇମ୍କେ ଟାଇମ୍ ସାର୍ ଆଜିକାଲି ତ ସାର୍ ନ ଦେଲେ କୌଣସି ଫସଲ୍ ନାଇଁ ହେବାର୍ ବୋଲେ ଇ ସବୁ ସେ ଭିତରେ ଯାହା ଯେନ୍ତା ଉର୍ବର ମାଟି ଥିବା ଉର୍ବର ମାଟିରେ କଲା ଦିଶୁଛି ଉର୍ବର ମା ସେନ୍ତା ମାଟିରେ ଚାଷ କରିକିରି ପାତର୍ଘଣ୍ଟା ପାତର୍ଘଣ୍ଟା ବାଇଗଣ ଇତ୍ୟାଦି ଇତ୍ୟାଦି ସବୁ ପନିପରିବା ବି କରାଯାଏସି ବୋଲେ ବେଶିକରି ଇସବୁ ଖର୍ଚ୍ଚା ମେକଅପ୍ କର୍ବାର୍ ଲାଗି ଏଇସବୁ ଚାଷ୍ମାନେ କରା ହେଉଛେ ଆର୍ ତାର୍ ଆରୁ ଅନେକ ଅନ୍ୟ ଅନ୍ୟ ଫସଲମାନେ ଅଛି ସବୁଥିରୁ ଫସଲ ମାନ କେନ୍ତା କେନ୍ତା କରାଯିବା ସେ ସବୁ ସବୁ ଜାଣିଥିଲେ ନିକି